ମୁଖ୍ୟତଃ ଆମ ଅଞ୍ଚଳର ପିଲାମାନେ ଯେଉଁମାନଙ୍କର ଯୁବପିଢ଼ିରେ ଯେଉଁମାନେ କ୍ରିକେଟକୁ ବହୁତ ଭଲ ପାଆନ୍ତି ଏବଂ ସେମାଙ୍କର ବୟସ ହେଲା ପରେ ଆସ୍ତେ ଆସ୍ତେ ସେମାନେ ଖେଳ ବୁଲ କରି ପାରନ୍ତିନି ସେମାନେ ଯାଇକି ଆମ ଅଞ୍ଚଳରେ କେଉଁଠି ଖେଳ ହେଉ କି ଟୁର୍ଣ୍ଣାମେଣ୍ଟ ହେଉ କ୍ରିକେଟର ସେଠି ଯାଇ ଉପଭୋଗ କରନ୍ତି ଏବଂ ସେମାନଙ୍କୁ ସେସବୁ ଖେଳରୁ ଯେତେବେଳେ ଫୁରସତ ମିଳେ ଆମ ଗାଁରେ ଥିବା ମନ୍ଦିର ହେଉ କି କ୍ଲବ ଘର ହେଉ ସେଠି ସେମାନେ ତାସ ଖେଳ ହେଉ ପଶା ଖେଳ ହେଉ ଲୁଡୁ ଖେଳ ହେଉ ସେମାନେ ଏକାଠି ହୋଇ ସେମାନଙ୍କ ବୟସ ଅନୁସାରେ ବୟସ ସୀମା ଅନୁସାରେ ସେହିମାନଙ୍କ ସମାସ୍କନ୍ଦ ବୟସ୍କ ଲୋକମାନେ ଏହିସବୁ ଖେଳକୁ ଏକାଠି ବସି ଖେଳି ସମୟ ଉପଭୋଗ କରନ୍ତି